ମୁଁ ହାଣ୍ଡପମ୍ପ କହିଲେ ନଳକୂପ ବୋଲି ଭାବୁଛି ଆମ ଗ୍ରାମ ରେ ଆଠ ରୁ ଦଶ ଟି ନଳକୂପ ଅଛି ଏବଂ ମୋ ଘର ଆଗରେ ଗୋଟିଏ ସରକାର ଙ୍କ ଦ୍ୱାରା ନିର୍ମିତ ନଳକୂପ ଟିଏ ଅଛି ମୁଁ ମୋ ପରିବାର ସେହି ନଳକୂପ ପାଣିକୁ ବ୍ୟବହାର କରୁ ଏହି ନଳକୂପ ରେ ପାଣି ବାହାରିବା ପାଇଁ ଗୋଟିଏ ପାଇପ ଲାଗିଥାଏ ଏବଂ ଏଥିରୁ ପାଣି ବାହାର କରିବା ପାଇଁ ଗୋଟିଏ ହାଣ୍ଡେଲ ଲାଗିଥାଏ ଏହି ପାଇପ ର ମୁହଁ ରେ ଗରା କିମ୍ବା ବାଲଟି ଥୋଇ ହାଣ୍ଡେଲ କୁ ମାରିଲେ ଏଥିରୁ ପାଣି ବାହାରିଥାଏ ସେ ପାଣି କୁ ବ୍ୟବହାର କରୁ ଏତିକି ମୁଁ ଜାଣିଛି ଏହି ନଳକୂପ କାମ କରିବାରେ ଆମ ଗାଁ ରେ ବହୁତ ନଳକୂପ ଥିବାରୁ ମୁଁ କେବେ ଲମ୍ବା ଧାଡ଼ି ଲଗାଇ ପାଣି ପାଇଁ ଛିଡ଼ା ହୋଇ ନାହିଁ କି ଅନୁଭବ କରି ନାହିଁ ଏବଂ ଏହା ଖରା ଦିନେ ଶୁଖିଲା ରୁହେ ନାହିଁ